ଭାରତ ଏକ ପୁରାତନ ଭାରତର ଭାରତ ଏକ କୃଷି ପ୍ରଧାନ ଦେଶ ହେଇଥିବାରୁ ଏଠାରେ ଇଂରେଜମାନେ ଆସିକି ପ୍ରାୟତଃ ଦୁଇ ତିନିଶହ ବର୍ଷ ଶାସନ ଧାର୍ଯ୍ୟ କରି ଭାରତର ଅନେକ ଗ୍ରହକୁ ଅତ୍ୟାଚାର ସମ୍ମୁଖରେ ପ୍ରାଣ ହରାଇଥିଲେ ଓ ସେଇ ଯେଉଁ ସଂଘ ଯେଉଁ ଶାସନରେ ମୁକ୍ତି ନ ପାଇ ଅସହାୟ ବ୍ୟବସ୍ଥାରେ ସାଧାରଣ ଲୋକମାନେ କାମ କରିବା ପାଇଁ ବ୍ୟସ୍ତ ମଧ୍ୟ ସେ ଜବରଦସ୍ତି କରିକି ସେମାନଙ୍କୁ ଅତ୍ୟାଚାର ମୁଖରେ ପ୍ରାଣ ଦଣ୍ଡିତ କରୁଥିଲେ ଓ ଭାରତର ଅନେକ ଜାଗାରେ ସେମାନେ ଶାସନ କରିକି ନିଜର ବସତି ସ୍ଥାପନ କରିକି ସମସ୍ତଙ୍କ ଏକ କଷ୍ଟକର ଜୀବନ ଯାପନା କରୁଥିଲେ ଯାହାକି ଆଜି ସ୍ୱାଧୀନ ହେଲା ପରେ ଭାରତ ଟିକେ ତା'ର ଶାନ୍ତି ଶୃଙ୍ଖଳାରେ ଜୀବନ ଯାପନ କରୁଛି ସ୍ୱାଧୀନ ଯେଉଁ ଲୋକମାନେ ନିଜର ସାହସ ସହିତ ଇଂରେଜମାନଙ୍କ ସମ୍ମୁଖରେ ଯୁଦ୍ଧ କରି ଜିତିକି ଆସିଲେ ଭାରତ ନିଜର ସ୍ଥାନ ପାଇକି ଆଜି ଗର୍ବର ସହିତ ନିଜକୁ ଭଲ ଦେଶର ଏକ ନମୁନା ଦେଇଛି ଯେଉଁମାନେ ଏହି ଯୁଦ୍ଧରେ ପ୍ରାୟତ ତାଙ୍କର ଜୀବନଶୈଳୀକୁ ବଦଳାଇ ପୁରା ଆଗାମୀ ଯେଉଁ ପିଢ଼ିଙ୍କ ପାଇଁ ନିଜର ପ୍ରାଣ ଦେଇକି ପୁରା ସବୁ ଦାୟୀତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ ନିଜେ କେତେଜଣ ମରିଯାଇଥିଲେ ତା'ର ନିପଞ୍ଜୟ କେତେ ହିସାବ ଅଛିି କେତେ ହିସାବ ନାହିଁ ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଆଉ ଅନେକ ଲୋ ବ୍ୟକ୍ତି ଯେନ୍ ମହାନ୍ ମହାନ୍ ମାନେ ନିଜର ପ୍ରାଣତ୍ୟାଗ କରିକି ଆଜି ଦେଶ ସ୍ଵାଧୀନ ମୁଖରେ ଦାଖଲ କରିଛି ଆର୍ମି ଦେଶର କଥାକୁ ଗଢ଼ିବା ପାଇଁ ସବୁ କିିଛି ଚାଲିଛି ବଡ଼ ବଡ଼ ଲୋକମାନେ ନିଜ ପ୍ରାଣ ତ୍ୟାଗ କରିକି ଭାରତ ଦେଶକୁ ସ୍ଵାଧୀନମୁଖରେ ଆଣିଥିଲେ ତା'ପରେ ଆଜିର ଯୁବାପିଢ଼ିମାନେ ଯାହାକି ସେଇଟାକୁ ଉତ୍ସାହ ସହିତ ତାଙ୍କର ସବୁ ଭଲ ଭାବରେ ଚାଲିଛି ଆଜିକାଲି